ଆମର୍ ଚାଷ କାମଥି ବେଶୀ କରି ମାଟିକେ ଜୁତି ଜୁତି କରି ହାଲ୍କା କର୍ମା ତା ଦେରେ ଖର୍ ଖତ ମେସାମା ତାର୍ପରେ ଆମର୍ ଜୈନିକ ସାର ବଲିକରି ଅଛେ ଆମର୍ ଗ୍ରାମୀୟ ଅଞ୍ଚଳମାନ୍ଙ୍କୁ ଜୈନିକ ସାରମାନେ ଦିଆହେସି କୀଟ ପତଙ୍ଗ ଲାଗି ଆମେ ସ୍ପ୍ରେ କର୍ସୁଁ ଭଲ୍ ଭାବେ ଆରୁ ମାଟିକେ ପୁରା ସଫା କର୍ସୁଁ ତାର୍ ପଛେ ଯେନ୍ କୌଣସି ପନିପରିବା ହଉ କି ଧାନ୍ ହଉ କି ଗହମ୍ ହଉ ସେଠାନେ ଆମେ ଯୋଗାସୁଁ ବେଲେ ବଢ଼ିଆ ଭାବେ ସେଟା ହେସି ତାର୍ ଟାଇମ୍ ଅନୁସାରୁ ଆମେ ଖତ ଦିଆସୁଁ ଉଷୋ ସ୍ପ୍ରେ କର୍ସୁଁ ତା ବାହାରେ ଖତ ସାର ଦେଇକରି ଟାଇମ୍ ଅନୁସାରେ ତାକୁ ଭର୍ପୁର୍ ଯେଭଳି ଆମେ ଟାଇମ୍ ଅନୁସାରେ ଖାଉଁ ସେ ଅନୁସାରେ ଆମର୍ ଚାଷ୍ ଚାଷେ ବି ଆମର୍ ଯେନ୍ ପରିବା ଗଛ୍ ହଉ କି ଧାନ୍ ଗଛ୍ ହଉ ସେମାନ୍ଙ୍କୁ ବି ଆମେ ଟାଇମ୍ ଅନୁସାରୁ ଆମେ ସାର ଖତ ଦେଇକରୁ ତାଙ୍କର୍ ଉନ୍ନତି ବଢ଼ାସୁଁ ଆର୍ ସେଭଳି ଆମ୍କୁ ସୁନା ଭଲି ଆମ୍କୁ ଫସଲ୍ମାନେ ଦେସନ୍ ସେ ଫସଲ୍କେ ଆମେ ବିକିକରି ଆମେ ନିଜେ ଉନ୍ନତି କରିସୁଁ ଆମ ଚାଷ କାମ୍ଥି ବିନା ମେହେନତ୍ ନେହେଲେ ନେ ହୁଏ ମାଟି ସାଙ୍ଗେ ବି ଆମେ ଚାଷୀମାନେ ମାଟି ହେବାକେ ପଡ଼୍ସି ତା'ପରେ ଯାକ ସେଥିର୍ ଫଲ ଆମେ ପାଏସୁଁ ସେଟା ଦେଖି ଆମ୍କୁ ବହୁତ୍ ଖୁସି ଲାଗ୍ସି